ଆମର ଚାଷୀ ଘର ଆମର ରଖା ହେଇଛି ଗାଈ ଛେଳି କୁକୁଡ଼ା ଇତ୍ୟାଦି ରଖା ହେଇଛି ସେଠାରେ ଆଉ ଯେହେତୁ ଛେଳି ଗାଈ କୁକୁଡ଼ା ସବୁ ରଖା ହେଇଛି ସେ ତ ସବୁ ଗୋଟେ ଜାଗାରେ ରହିବା ରହିପାରିବେନି ନା ଆମେ ତାଙ୍କୁ ଅଲଗା ଅଲଗା ରଖେଇଛୁ ଗାଈକି ଅଲଗା ଛେଳିକି ଅଲଗା କୁକୁଡ଼ା ପାଇଁ ଅଲଗା ଗାଈ ରଖିଛୁ ତା ସିଏ ଆମକୁ ଦେଉଛି କ୍ଷୀର କ୍ଷୀରଟାକୁ ଆମେ ଯେହେତୁ ବସାଇଲେ ତା ଦହି ବାହାରୁଛି ଛେନା ବାହାରୁଛି ତାକୁ ବି ପିଇବା ଘିଅ ବାହାରୁଛି ତାଙ୍କୁ ବି ଆମେ ବିକିକି ଆମେ ବିକୁଛୁ ଆଉ ଛେଳି ରଖିଲେ ମାତ୍ର ସିଏ ବି ଛୁଆ କଲା ମାତ୍ର ତାକୁ ବି ବିକୁଛୁ ଛେଳି କୁକୁଡ଼ା ଅଣ୍ଡା ଦେଉଛି କୁକୁଡ଼ା ଅଣ୍ଡା ଦେବା ସହିତ ତାକୁ ଛୁଆ ଫୁଟାଉଛୁ ତାଙ୍କୁ ବି ବିକୁଛୁ ଇତ୍ୟାଦି ଅଲଗା ଅଲଗା ପଶୁ ରଖିଲା ଅଲଗା ଅଲଗା ଅଧିକ ପ୍ରଫିଟ୍ ମିଳୁଛି ଆମକୁ ଭଲ ଉପକୃତ ହେଇପାରୁଛୁ ଇଏ ପଶୁମାନଙ୍କୁ ଯତ୍ନ ବି ନେଉଚୁ ଆଉ କେତେ ପ୍ରକାର ଅନ୍ୟ ପଶୁମାନଙ୍କୁ ତ ଆଉ ରଖିବା ପାଇଁ ସୁବିଧା ଥିବା ଦରକାର ମେଣ୍ଢା ବି ରଖାହେଉଛି ଇଏ ବତକ ରଖାହେଉଛି ସବୁ ପଶୁ କୁ ରଖିକି ତାକୁ ପାଳନ କରୁଛୁ ଭଲ ଲାଗୁଛି ସେମାନଙ୍କୁ ପଶୁ ପାଳିବା ପାଇଁ ତାଙ୍କୁ ପଶୁ ପାଳିକି ତାଙ୍କ ଇଏରେ ଲିପ୍ତ ରହିବା ପାଇଁ ଭଲ ଲାଗୁଛି ଏଇ ତାଙ୍କୁ ଇଏ କରିବ ଏହା ଆପଣଙ୍କ ପାଇଁ ଆମକୁ ଆୟ ବୃଦ୍ଧି ବି କରୁଛି ଏ ପଶୁମାନଙ୍କୁ ରଖିବାକୁ ଭଲ ଲାଗୁଛି ଯେହେତୁ